ମୁଁ ଯେତେବେଳେ ସ୍କୁଲରେ ପାଠ ପଢ଼ୁଥିଲି ମୋ ସାଙ୍ଗସାଥିମାନେ ସେମାନେ ପହଁରା କରିବା ପାଇଁ ପୋଖରୀ ନଦୀନାଳ ସବୁ ଯାଆନ୍ତି ତାଙ୍କ ସାଥିରେ ମଧ୍ୟ ମୁଁ ଯାଏ ପହଁରା ଆସ୍ତେ ଆସ୍ତେ ଶିଖେ ସେ ଯେତେବେଳେ ମୁଁ ଜଳରେ ମଧ୍ୟ ଭୟ କରୁଥିଲି ଆଉ ମଧ୍ୟ ଭୟ ଆସ୍ତେ ଆସ୍ତେ ଲୋକଙ୍କ ପିଲାମାନଙ୍କ ସାଥିରେ ପହଁରା ଶିଖିବାରୁ ଆଉ ଭୟଟା ମଧ୍ୟ ଛାଡ଼ିଗଲା ତେଣୁ ଆଉ ମୁଁ ଭୟ କଲି ନାହିଁ ଏହିପରି ସବୁବେଳେ ମଧ୍ୟ ତାଙ୍କ ସାଥିରେ ଯାଇ ପହଁରା ଶିଖିଲି ଆଉ ଏ ପହଁରାରେ ସ୍କୁଲ ଶିକ୍ଷକ ମୋତେ ଅଧିକାଂଶ ମଧ୍ୟ ଅନେକ ସମୟ ସାହାଯ୍ୟ କରିଛନ୍ତି